ରୋଷେଇ ତ ମାଆ ପରିବାର ସଦସ୍ୟ କରନ୍ତି ଆଉ ବିଭିନ୍ନ ପ୍ରକାର ରୋଷେଇ କରନ୍ତି ପିଠାପଣା ମାଛ ମାଂସ ଆଉ ସାଧା ବିଭିନ୍ନ ପ୍ରକାର ତରକାରୀ କରନ୍ତି ଇଏ ବି ମସଲା ଭଲ ମସଲି ଦେଇ କରେ କିଏ ବି ବିନା ମସଲାରେ କରେ ଏଇ ହଉ ତ ରୋଷେଇ ଆଉ କ'ଣ ଆଉ ରୋଷେଇରେ କ'ଣ ଅଛି